ଆମ ଭାରତର କିଛି ପ୍ରସିଦ୍ଧ ନୃତ୍ୟ ହେଲା ଭାରତ ନାଟ୍ୟ ଆଉ ଆମ ନୃତ୍ୟଶିଳ୍ପୀ ହେଲା ରୁକ୍ମଣୀ ଦେବୀ ସିଏ ବହୁ ସୁନ୍ଦରୀ ତାଙ୍କ ନୃତ୍ୟକୁ ପରିପ୍ରକାଶ କରିଥାନ୍ତି ସେ ବହୁତ ଭଲ ଆଉ ତାଙ୍କ ତାଙ୍କ ନୃତ୍ୟ ସମସ୍ତଙ୍କୁ ଭଲ ଲାଗିଥାନ୍ତି ସେଥିପାଇଁ ଆମେ ରୁକ୍ମଣୀ ଦେବୀକୁ ଭଲ ପାଆନ୍ତି ଆଉ ସେ ଭଲ ନାଚନ୍ତି ସେଥିପାଇଁ ଆମେ ନୃତ୍ୟଶିଳ୍ପୀ ରୁକ୍ମଣୀ ଦେବୀକୁ ଜାଣନ୍ତି ସେଥିପାଇଁ ଆମେ ରୁକ୍ମଣୀ ଦେବୀକୁ ଭଲ ନା ଭଲ ଭାବରେ ଜାଣିଛନ୍ତି ଆଉ ରୁକ୍ମଣୀ ଦେବୀ ସେ ଭଲ ନାଚନ୍ତି ଆଉ ଲୋକଙ୍କ ମନ ହୃଦୟକୁ ଜିତିଥାନ୍ତି ସେଥିପାଇଁ ଆମେ ରୁକ୍ମଣୀ ଦେବୀକୁ ବହୁତ ଭାବରେ ଜାଣିଥାନ୍ତି ଆଉ ସେ ରୁକ୍ମଣୀ ଦେବୀ ହେଉଛନ୍ତି ଭଲ ଆଉ ତାଙ୍କ ନୃତ୍ୟ ବି ବହୁତ ଭଲ ସେଥିପାଇଁ ଆମେ ରୁକ୍ମଣୀ ଦେବୀକୁ ସମସ୍ତେ ଭଲ ଭାବରେ ଜାଣିଥାନ୍ତି ସେଥିପାଇଁ ଆମେ ରୁମଣି ଦେବୀକୁ ଭଲ ଲାଗନ୍ତି ଆମକୁ ଆଉ ସେ ଭଲ ବି ନାଚନ୍ତି ତାଙ୍କ ନୃତ୍ୟ ତ କି ସୁନ୍ଦର ହେଇ ତାଙ୍କ ନୃତ୍ୟ ବହୁତ ଭଲ ଆଉ ସେ ବହୁତ ନାଚନ୍ତି ବି ଆଉର୍ ସେ ଭଲ୍ କରି ନାଚ୍ସନ୍ ବି ଆରୁ ଭଲ ସେ ନାଚିକରି ସେ ଲୋକର୍ ମନୋରଞ୍ଜନ ପୁରା ମସ୍ତ କରି କରସନ୍